ଘରେ ରୋଷେଇ କରିବା ପାଇଁ ଏଲ୍ ପି ଜି ସିଲିଣ୍ଡର ଆମେ ବ୍ୟବହାର କରିଥାଉ ଏହି ଏଲ୍ ପି ଜି ସିଲିଣ୍ଡର ଆମେ ଅନେକ ଗୁଡ଼ିଏ ସୁରକ୍ଷାକୁ ଦେଖି ବ୍ୟବହାର କରୁ ଯାହାକି ନିଆଁ ଲାଗିବାର ସମ୍ଭାବନା ଥାଏ ଏବଂ ଏହି ନିଆଁଟା ବ୍ୟାପି ଗଲେ ବ୍ଲାଷ୍ଟ ହେବାର ମଧ୍ୟ ସମ୍ଭାବନା ଥାଏ ତେଣୁ ଆମେ ଯଦି ଏହା ଏହାକୁ ଭଲ ଭାବରେ ବ୍ୟବହାର କରିବା ଏବଂ ନିଜର ଦାୟିତ୍ୱକୁ ଭଲ ଭାବରେ ସୁରୁଖୁରୁଭାବରେ କରିବା ତାହେଲେ ଆମକୁ କେତେକ ସତର୍କତାକୁ ଦେଖିବାକୁ ପଡ଼ିବ ଯାହାକି ଆମେ ସବୁବେଳେ ଚେକ୍ କରିବା କି ଯେ ଏହି ସିଲିଣ୍ଡର ଅନ୍ ଅଛି କି ଅଫ୍ ଅଛି ତାପରେ ଆମେ ନିଜର ମତ ଅନୁଯାୟୀ ସିଲିଣ୍ଡରକୁ ଅନ୍ କରି ତାକୁ ରୋଷେଇ ପାଇଁ ବ୍ୟବହାର କରିବା ଯାହାକି ଆମକୁ ସୁରକ୍ଷା ପାଇଁ ଏକ ମାର୍ଗ ବାହାର କରିବ ଯଦି ଆମେ ତାକୁ ଅନ୍ କରି ଛାଡ଼ି ଦେଇଥିବା ତେବେ କୌଣସି ଆକାରରେ ନିଆଁ ବାହାରିଲେ ତାହା ବ୍ଲାଷ୍ଟ ହେବାର ସମ୍ଭାବନା ଦେଖାଯାଏ ଯାହାକି ଆମ ପାଇଁ ଏକ ବିପଦଜନକ ତେଣୁ ଆମକୁ ଏହାକୁ ଅନେକ ପ୍ରକାରରେ ଭାବି ଚିନ୍ତି କରି କିପରି ଆମେ ତାହାକୁ ବ୍ୟବହାର କରିବା ତାହା କିଣିବା ଆଗରୁ ଜାଣିକି କିମ୍ବା ଯିଏ ବି ଏହି ଗ୍ୟାସ୍ ଗ୍ୟାସ୍ ସିଲିଣ୍ଡର ରଖିଛି ତାହାକୁ ଆମେ ପଚାରିବା କେମିତି ଏହା ବ୍ୟବହାର କରାଯାଏ ଓ କିପରି ଏହାକୁ ଆମେ ବ୍ୟବହାର କରିବା ସେ ସେ ମତାମତ ଯାହା ଦେବେ ତାହାକୁ ଆମେ ଗ୍ରହଣ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି ପ୍ରକ୍ରିୟାଟି ଜାରି ରଖିବା ଯାହାକି ଆମ ପାଇଁ ମଧ୍ୟ ଏକ ଭଲ ଜିନିଷ ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଉପଯୋଗୀ ହେବ ଯାହାକି ଏହି ଆମ ପରିବେଶଟା ଭଲ ଭାବରେ ରହିପାରିବ ଏଣୁ ଆମକୁ ସତର୍କତାର ସହିତ ଏହାକୁ ବ୍ୟବହାର କରିବାକୁ ପଡ଼ିବ ଯାହାକି ନିଜର ଏବଂ ନିଜ ପରିବାରର କ୍ଷତିରୁ ମୁକ୍ତି ହେବ